ବଲିଉଡ଼ ଟଲିଉଡ଼ ଭାରତର ଫ୍ୟାଶନ୍ ଟ୍ରେଣ୍ଡକୁ ସବୁଠି ପ୍ରଭାବିତ କରୁ ନାହିଁ ଚଳଚ୍ଚିତ୍ର ଚରିତ୍ର ଆଗରୁ ଯାହା ଥିଲା ମୁଁ ସେଥିରୁ ଯେଉଁ ଉପସ୍ଥାପନ ଶୈଳୀଗୁଡ଼ାକ ଥିଲା ବହୁତ ସୁନ୍ଦର ଥିଲା ସେଇଠି ଭଲ ପୋଷାକର ପୋଷାକଟି ବହୁତ ସୁନ୍ଦର ଥିଲା ମାର୍ଜିତ ଥିଲା କିନ୍ତୁ ଏବେକାର ଫ୍ୟାଶନ୍ ଯେଉଁ ପୋଷାକ ଆସୁଛି ସେଗୁଡ଼ାକ ବହୁତ ଖରାପ ପୋଷାକ ମୁଁ ସେଗୁଡ଼ା ପସନ୍ଦ କରେ ନି ଫାର୍ଷ୍ଟ ଆଉ ଯେମିତି କି ରଚନା ବାର୍ନାଜୀ ସିଦ୍ଧାନ୍ତ ମାହାନ୍ତି ସେମାନେ ଆଗରୁ ଯେଉଁ ସବୁ ଚଳଚ୍ଚିତ୍ର କରିଛନ୍ତି ସେଥିରେ ଯେଉଁ ସବୁ ପୋଷାକ ବ୍ୟବହାର କରିଥିଲେ ସବୁ ସୁନ୍ଦର ଥିଲା ଆଉ ମୁଁ ସେମିତି ପୋଷାକ ପିନ୍ଧିବାକୁ କେବେବି ଚେଷ୍ଟା କରି ନାହିଁ